ନାଗରିକ ସୁରକ୍ଷା କରିବା ପାଇଁ ଆମକୁ ପୋଲିସର ସାହାଯ୍ୟତ ଦରକାର ଆଉ ଆଗର୍ ବଡ଼ ବଡ଼ ମଣିଷ ମାନେ ସେତାକେ ବୁଝାବାର୍ ଲାଗିର୍ ଭଲ୍ ଲୋକ ଦରକାର୍ ସେଟାକେ ଭଲ୍ କରି ବୁଝାତେ ବୋଲେ ଭଲ୍ କରି ମାନବା ଆଉ ଏହାଦେ ତ ଶାନ୍ତି ରଖବା ଲାଗିର୍ ଆମର୍ ଇନୁ ଭଲ୍ ଭଲ୍ ମଣିଷ ଆଉ ନାଇଁ ବାହାରିବାର୍ ଏହାଦେ ଟିକେ ସେନ୍ତା ଗୁଟେ କଥା ଫୋନ୍ କଲା ଆର କଥା କହି ନଉଛନ୍ ଭଲ୍ ଆଗର୍ ଲୋକ୍ ଯେନ୍ତା ଭଲ୍ ଥିଲେ ଇହାଦେ ଭଲ୍ ନାଇଁ ବାହାରବାର୍ ନାଗରିକ୍ ମାନେ ଇହାଦେ ସେଥିପାଇଁ ପୋଲିସକେ ସହାୟତା ମାଗୁଛନ୍ ସମାଜ୍ର ସହାୟତା କରୁନ୍ ବଲିକରି ଶାନ୍ତି ରଖବା ଲାଗି ଆଉ ଆଗର୍ ମଣିଷ ମାନେ ବହୁତ୍ ଶାନ୍ତି ରହୁଥିଲେ ଏହାଦେ ମଣିଷ ମାନେ ଶାନ୍ତି ନାଇଁ ରହେବାର୍ ସେଥିଲାଗି ନାଗରିକ ମାନେକଁର୍ କରୁଛନ୍ ପୋଲିସ୍ କେ ପୋଲିସ୍ ଦରକାର୍ ସହାୟତା କରବାର ଲାଗି ବୋଲିକିରି ପୋଲିସ୍ ମାଗୁଛନ୍ ଆଉ ସହାୟତା କରୁଛନ୍